ବଜାରରେ ମାଛ ଧରିବା ବାଲା ଭିଡ଼ ଜମାଇ ଥାନ୍ତି କିଏ ମୋଟର ବୋଟ୍ରେ କିଏ ସେ ଗାଡ଼ିର ଟାୟାର୍ ଓ ବିଭିନ୍ନ ପ୍ରକାର ଜାଲ ଇତ୍ୟାଦି ସେମାନେ ଯାହା ଦ୍ୱାରା ଯେନ୍ଟା ସୁବିଧା ହେଉଛି ସେମାନେ ସେନ୍ଟା ଧରିକରି ସମୁଦ୍ରକେ ଯିବେ ସମୁଦ୍ର ଭିତରେ ତାଙ୍କର ସୂତ୍ର ଅଛି ଯେ ମାଛ କେନ ଅଛନ୍ ଯେ ସେମାନେ ଜାଣିଥିସନ୍ କେନ୍ତା ଜାଗାରେ ରହସନ୍ କେନ୍ତାକେ ରହେସନ୍ ଏଇଟା ଏଇଟା ହେଲା ଆମର ଯେନ୍ ପୋଖରୀମାନଙ୍କୁ ଏଇଟା ଏଇଟା କଥା କିନ୍ତୁ ସମୁଦ୍ରରେ ଯେନ୍ ମାନେ ମାଛ ଧରୁଛନ୍ ସେମାନେ ତ ମୁଖା ପିନ୍ଧିକିରି ଅମ୍ଳଜାନ୍ ଧରିକିରି ବି ତଳ୍କେ ପାଣି ଭିତର୍କେ ଯାଇକରି ସେ ଗଭୀରରେ ବି ମାଛ ଧରୁଛନ୍ ତା'ପରେ ସେଥିରୁ ସେ ଧରିକିରି ଆସୁଛନ୍ ତାଙ୍କର ବୋଟ୍ ଉପରେ ଥିବେ ମୋଟର୍ ବୋଟ୍ ତାଙ୍କର ଲୋକ ଥିବେ ସେନ ସେ ମାଛ ରଖ୍ବାର ଜାଗା ବି ଥିସି ଆଉ ସେନ୍କେ ଆଣିକି ସେନ୍ ରଖ୍ବେ ଆଉ ଗୋଟେ ଗୋଟେ ଜାଗାରେ କାଣ କରୁଛନ୍ ସେମାନେ ବଇଁଶୀ ବୋଲେ ସେ ଗରିଲା ବଲସନ୍ ଗରିଲା ବଡ଼ ବଡ଼ ଗରିଲା ମାନଙ୍କୁ ବି ମାଛମାନଙ୍କୁ ଲଗେଇ କରି ସେଇଠି କିଛି ଖାଦ୍ୟ ଦେଇକିରି ମାଛ ଧରିକିରି ବି ରଖୁ ବଡ଼ ବଡ଼ ଜାଲମାନ ବି ପକଉଛନ୍ ଆର୍ ସେ ଜାଲରୁ ସବୁ ମାଛ ଆଣିକିରି ଏବେ ବିଭିନ୍ନ ଜାଗାକୁ ତାହାକୁ ଯିବାର ନାହିଁ ପଡ଼େ କାରଣ ସେ ସମୁଦ୍ର ଖଣ୍ଡିରେ ସବୁ ବେପାରୀମାନେ ଥିବେ ଗାଡ଼ି ଟ୍ରକ୍ ଧରିିକରି ବଲେ ସେନ ସବୁ ନାଭ ହେବା ନାଭ ଲାଗି ବି ସେନ ରଖା ହେଇଛେ ସବୁ ସେ ମାଛ ଧରାଳି ମାଛ ଧରୁଛେ ଯେନ୍ନ ମାନେ ମାଛ ରଖାଳି ମାଛ ରଖୁଛନ୍ ଫେନ୍ ସେ ବୋର୍ଡ଼ ଦ୍ୱାରା ସମୁଦ୍ର ଖନିକି ଆଣିକି ବେପାରୀ ମାନଙ୍କୁ ଫେନ୍ ଓଜନ କରିକିରି ଯିଏ ଯେତକିରି ନେବା ଟନ୍ ଟନ୍ ନଉଛନ୍ ଏମିତିଆ ହିସାବରେ ତାଙ୍କର ସେ ବେପାର ବାଣିଜ୍ୟତା ଚଳୁଛି